ଶିକ୍ଷିତ୍ ହେବାର୍ ଲାଗି ଆମର୍ ଜୀବନ୍ଟି ଶିକ୍ଷିତ୍ ହେବାଟା ବହୁତ୍ ବଡ଼ ମୂଲ୍ୟ ଅଛି କ'ଣ କି ଯଦି ଆମେ ଶିକ୍ଷିତ୍ ଥିବାଁ ତ ଆମେ ଯଦି ଅଲଗା କିନ୍ ଦେଶ୍ ନି କେ ଗଲା ଯଦି ଆମେ ସେନୁ ସବ୍କୋ ନୁ ପେହେଲା କଥା ତ ହଉଛି ଏଇଟା କି ଆମେ ଛୁଆ ଆମେ ନିଜେ ଯଦି ଶିକ୍ଷିତ୍ ଅଛୁଁ ତ ଆମେ ଆମର୍ ସାଙ୍ଗେ ଆଉ ବି ଚାରି ଜଣ ଶିକ୍ଷିତ୍ କରି ପାର୍ବାଁ ଆମର୍ ଫ୍ୟାମିଲି କି ଶିକ୍ଷିତ୍ କରି ପର୍ବାଁ ଯେନ୍ତା ଛୁଆ ମାନେ ଅଛନ୍ ଛୁଆମାନକେ ଭି ଆମେ ଭଲ୍ ରାସ୍ତା ଦେଖେଇ ପାରିବାଁ ତାହାକୁ ପାଠ୍ ପଢ଼େଇ ପାରିବାଁ ତାର୍ ସାଙ୍ଗେ ସାଙ୍ଗେ ଆମେ କି ଛୁଆ ଯଦି କିଛି ପାଠ୍ ପଢ଼ି ନାହିଁ ଆମ କିଛି ନାହିଁ ତ ଆମେ ସେଇଟା କି ପଢ଼େଇ ପାଠ୍ ପଢ଼େଇ ପାର୍ମାଁ ଘରେ ବି ଆମେ ଆମର୍ ଫ୍ୟାମିଲି କେ ଭଲ୍ ପର୍ବରିଶ୍ ଦେଇ ପାରିବାଁ ଭଲ୍ ସଂସ୍କାର୍ ଆମେ ଘରେ ବି ଦେଇପାର୍ବାଁ ତା ସାଙ୍ଗେ ଆମେ ଯଦି ବାହାର୍ କେ କିନ୍ କେ ଯାଉଛୁ ତ ଆମେ ଯଦି ଶିକ୍ଷିତ୍ ଅଛିଁ ପଢ଼ା ପଢ଼ି କରିଛୁଁ ତ ଆମେ ଅଲ୍ଗା ଆମ ନିଜର୍ ଭାଷାର ସାଙ୍ଗେ ସାଙ୍ଗେ ଆମେ ଅଲଗା ଭାଷା ବି କହି ପାର୍ମା ଯଦି ଆମେ ଅଲଗା କିନ୍ କୁ ଯାଇଛୁ ତ ସେଇ ଜାଗାରେ ଯଦି କେହି ଅଲଗା ଭାଷାରେ କହୁଛନ୍ ହିନ୍ଦୀ କହୁଛନ୍ ଇଁଲିଶ୍ କହୁଛନ୍ ତ ଆମେ ସେହି ଭାଷାରେ ବି ତାଙ୍କର୍ ସାଙ୍ଗେ କଥା ହେଇ ପାର୍ମାଁ ଆଉ ଅଶିକ୍ଷିତ ଲୋକଟା ଏଥୁରୁ ବଞ୍ଚିତ ହେସି ଯେ କି ସେ ସେ ତ ପଢ଼ା ପଢ଼ି କିଛି ନା କର୍ ଥିବାର ସେ କେନ୍ସି ଜବାନୀ କେ ଯଦି ଜବ୍ କର୍ବା ଲାଗି ଯାଉଛେ ତାର୍ ସେ ଯଦି ପଢ଼ି ନେଇ ଥିବା ତ ସେ ଜବ୍ କେ ନା କର୍ ପର୍ବା ତ ସେ ସେଇ ଜିନିଷ୍ରୁ ବଞ୍ଚିତ୍ ହେଇ ଆସି ଯେନ୍ତି ଲାଗି ସେ ଜବ୍ କରି ନ ପାରେ କାରଣ ଇଏ ତା ପାଖେ ତ ଶିକ୍ଷା ନାହିଁ ଲେକିନ୍ ସେ ତାର୍ ସଂସ୍କାର୍ ଲୋକେ ସଂସ୍କାର୍ ତ କିଛି ଶିଖି ଥିବ ହେଲେ ସେ ଅଲଗା ଭାଷାରେ କଥା ଲାଗି ନ ପାରେ କିନ୍ତୁ ଜବାନୀ କେ ଯିବା ତ ନିଜର୍ ଭାଷା ଛାଡ଼ି କି ଅଲଗା ଭାଷା ବି କହି ନ ପାରେ ସେଥିରୁ ସେ ବଞ୍ଚିତ ଅଛି ସେଥିପାଇଁ ଶିକ୍ଷିତ ହେବା ଟା ଜରୁରୀ ଅଛି